ମତେ ମାଛ ଧରିବାକୁ ବହୁତ ବି ପସନ୍ଦ ଲାଗେ ପୋଖରୀ ପୋଖରୀ ନଦୀ ଭିତରେ ପାଣି ଭିତରେ ବୁଡ଼ିକି ମତେ ଧରିବାକୁ ବହୁତ ଭଲ ଲାଗେ ଆଉ ପାଣି ଭିତରେ ମାଛ ଧରିଲା ବେଳେ ଲୋକ ବି ଅଧିକଂଶ ଲୋକ ବି ମରିଯାଇଥାନ୍ତି ଏ ପାଣି ଭିତରେ ବୁଡ଼ି ବୁଡ଼ି ପାଣି ବୁଡ଼ିକିରି ପାଣି ମାଛ ଧରିବାକୁ ବହୁତ ବି ପସନ୍ଦ ଲାଗେ ପିଲା ପାଣି ଯେତେବେଳେ ପାଣି ବିଲ ଆଡ଼େ ପାଣି ଭିତରେ ବୁଡ଼ିକିରି ବହୁତ ମାଛ ଧରିପାରନ୍ତି ମାଛ କାଦୁଅ ଭିତରେ କାଦୁଅରେ ମାଛ ଧରିବ ହାତରେ ବହୁତ ମାଛ ଉଠେଇ ଦିଅନ୍ତି ମୁଁ ଓ ପାଣି ଭିତରେ ମାଛ ମାଛ ଧରିବାକୁ ବହୁତ ଖୁସି ଲାଗୁଛି ଖୁସି ଲାଗୁଛି